ଭାରତରେ ଲୋକପ୍ରିୟ ଯୋଗ ଗୁରୁ ରାମଦେବ ରାମଦେବ ବାବା କିପରି ଆମେ ସକାଳ ସମୟରେ କିପରି ଆମେ ଯୋଗ ଯୋଗ କରିବା ଏବଂ ଯୋଗ ଦ୍ୱାରା ଆମ ଶରୀର ସୁସ୍ଥ ରହିପାରିବ ଏବଂ ଯାହାଦ୍ୱାରା ଆମେ ଜୀବନଯାପନ ଶୈଳୀ ଆମର ଭଲ ଘଟିବାର ଏବଂ ଦେହ ମଧ୍ୟ ସୁସ୍ଥ ସବଳ ରହିପାରିବ ଏବଂ ଆମେ ମଧ୍ୟ ସୁସ୍ଥ ଜୀବନଯାପନ କରିବାରେ ସେଇଭଳି ରାମଦେବ ବାବା ଯୋଗଗୁରୁ ହିସାବରେ ଆମକୁ ପ୍ରେରଣା ଦିଅନ୍ତି ଏବଂ ମଧ୍ୟ ତାଙ୍କର ଭିଡ଼ିଓ ସୋ ସବୁ ସମୟରେ ଦେଖେଇ ଏବଂ ସବୁ ସକାଳ ସମୟରେ ରାମଦେବ ବାବାଙ୍କ ଯୋଗ ଆସନ କରେ ସେ ରାମଦେବ ବାବା ଯେଉଁଭଳି ଭାବରେ ସୁସ୍ଥ ଅଛନ୍ତି ଆମେ ମଧ୍ୟ ସୁସ୍ଥ ରହିପାରିବା ଏବଂ ତାଙ୍କ ଅନୁପ୍ରାଣିତ ଯୋଗ ମୁଁ କରି ଯୋଗ ମୁଁ ଜୀବନଯାପନ ପ୍ରଣାଳୀରେ କରି ମୁଁ ମଧ୍ୟ ସୁସ୍ଥ ବର୍ତ୍ତମାନ ସୁସ୍ଥ ରହୁଛି ଏବଂ ତାଙ୍କୁ ମୁଁ ଅନୁପ୍ରାଣିତ ହୋଇ ତାଙ୍କ ପ୍ରେରଣାରେ ଯୋଗ ଗୁରୁ ହିସାବରେ ତାଙ୍କୁ ମୁଁ ଯୋଗ କରି ଆସୁଛି ଯେଉଁ ସେ ପ୍ରତିଦିନ ସକାଳ ସମୟରେ ୟୁଟୁବ୍ ମାଧ୍ୟମରେ ମୁଁ ଦେଖେ ତାଙ୍କ ଯୋଗ ଏବଂ ଯୋଗ ଗୁରୁ ହିସାବରେ ସେ ବିଭିନ୍ନ ପ୍ରକାରର ଯୋଗ କରନ୍ତି ଏବଂ ସେହି ଯୋଗ ସେଇ ଯୋଗ ହିସାବରେ ମୁଁ ବି ଯୋଗ କରେ ଏବଂ ନିଜ ଜୀବନଯାପନ ପ୍ରଣାଳୀକୁ ସୁସ୍ଥ ସବଳ ରଖିବା ପାଇଁ ପ୍ରୟାସ କରେ ଏବଂ ଏହି ଯୋଗ ଏହି ଯୋଗ ଯୋଗ ଏହି ଯୋଗ ଦ୍ୱାରା ଆମର ଆମର ଶରୀର ମଧ୍ୟ ସୁସ୍ଥ ରହିଥାଏ ଓ ମନ ମଧ୍ୟ ଫୁର୍ତ୍ତି ଲାଗିଥାଏ ଓ ସବୁ କାମ କରିବା ପାଇଁ ଇଚ୍ଛା ଅନୁଭବ ହୋଇଥାଏ ଏହି ଯୋଗ ଯୋଗ କରିବା ଦ୍ୱାରା ଆମ ଜୀବନ ଯାପନରେ ବହୁତ ଅନୁଭୂତି ଘଟେ ବହୁତ ପରିବର୍ତ୍ତନ ମଧ୍ୟ ଆସେ ନକାରାତ୍ମକ ଚିନ୍ତାଧାରା ମଧ୍ୟ ଘଟେ ନାହିଁ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୁଏ ଏବଂ ସବୁ ଜିନିଷରେ ପଜିଟିଭ୍ଲି ଆମେ ହ୍ୟାଣ୍ଡେଲ କରିପାରୁ ଏବଂ ସବୁ ସମୟ ସମୟରେ ଆମେ ଫୁର୍ତ୍ତି ଅନୁଭବ କରିପାରୁ ଏବଂ ଏହି ଏହି ଯୋଗ ଯୋଗୁଁ ମୁଁ ମୁଁ ଜୀବନ ଶୈଳୀରେ ସୁସ୍ଥ ରହୁଛି ଓ ଯୋଗଗୁରୁ ହିସାବରେ ମୁଁ ସେ